ମୁଁ ନିକଟରେ ଗୋଟେ ଜିନ୍ସ ପ୍ୟାଣ୍ଟ କିଣିଥିଲି ସିଏ ଚାରିଶହ ଟଙ୍କା ଥିଲା ଆଉ ତାର କପଡ଼ା ବହୁତ ଭଲ ଥିଲା ଆଉ ପିନ୍ଧିବାର ବି ବହୁତ ଭଲ ଥିଲା